ଟେକ୍ନୋଲୋଜି ମାଧ୍ୟମରେ ଓଡ଼ିଶାର ଇତିହାସ ବହୁତ ବଢ଼ିଆ ପ୍ରଭାବିତ ହେଇଛି ଆମେ ଆମ ଜିନିଷକୁ ଆମେ ୟୁଟ୍ୟୁବ୍ ଫେସବୁକ୍ ମାଧ୍ୟମରେ ବ୍ଲଗ୍ କରି ଆମେ ଅନ୍ୟ ରାଜ୍ୟମାନଙ୍କରେ ଆମର ଜାଗା ଗୁଡ଼ିକ ଦେଖାଇପାରୁଛୁ ଏବଂ ସେମାନେ ବି ବି ଖୁସି ହେଇ ଆମ ଜାଗାକୁ ବୁଲିବାକୁ ଆସିପାରୁଛନ୍ତି ତେଣୁ ଆମର ବି ଓଡ଼ିଶାର ବି ବହୁତ ବଢ଼ିଆ ଅଗ୍ରଣୀ ହେଲା ଯେପରି ହକି ବିଶ୍ୱକପ ବି ଓଡ଼ିଶାରେ ଗଠିତ ହେଲା ଏପରି ବହୁତ ଗୁଡ଼ାଏ ଜିନିଷ ଗୁଡ଼ିକ ଓଡ଼ିଶାରେ ହେଲା ଓଡ଼ିଶା ଜାଗା ବି ଦୁନିଆରେ ଚାରିଆଡ଼େ ପରିଚିତ ହେଲା ତେଣୁ ଓଡ଼ିଶାକୁ ମଧ୍ୟ ମାନ୍ୟତା ମିଳୁଛି ସବୁ ଜାଗାରେ ଏବଂ ଓଡ଼ିଶାରୁ ପ୍ରଭାବିତ ଜାଗା ହେଇଛି ଆମ ଦେଶ ଗୁଡ଼ିକରେ ତେଣୁ ଆମେ ଓଡ଼ିଶାର ଅଗ୍ରଗତି କରି ବହୁତ ଭଲ କରିଛୁ ଏବଂ ଲୋକମାନଙ୍କ ପାଖରେ ଆମ ଓଡ଼ିଶାର ସବୁ ଜିନିଷକୁ ତାଙ୍କ ପାଖରେ ପହଞ୍ଚାଇ ପାରୁଛୁ ଏବଂ ଆମ ଓଡ଼ିଶାର ସବୁ ଜାଗା ସେମାନେ ଦେଖିକି ଆମ ଜାଗାକୁ ବି ବୁଲିବାକୁ ଆସିପାରୁଛନ୍ତି ଏବଂ ଓଡ଼ିଶାର ବି ଅଗ୍ରଗତି ହେଉଛି ଏଇ ମାଧ୍ୟମରେ